ହଁ ହ୍ୟାଲୋ ହଁ ହଁ ମ୍ୟାଡ଼ାମ ଦେଲେ ହଁ ମ୍ୟାଡ଼ାମ କ'ଣ ହଉ କେନ ଭେରାଇଟି ର ନେବ କି କେତେ ପ୍ରକାର ଭେରାଇଟି ଅଛି ହଁ ମ୍ୟାଡ଼ାମ ଅର ଏକ୍ସଟ୍ରା ସେହିଠୁ ସେହିଟା ରହିଛି ଷାଠିଏହଜାର ଟଙ୍କା

ତା ବାଦେ ଡିସକାଉଣ୍ଟ ହେବ ଏ ସୁନା ଦେଖିକି ଆଉ କ'ଣ ନେବେ ହଁ ମ୍ୟାଡ଼ାମ ଠିକ୍ ରେଟ ଲଗା ହେବ ଏହିଠି ଇଏ ମାର୍କେଟ ରେ ଯେତେ ଥିବ ତନୋ ଟିକେ କମ୍ ରେଟ ରେ ଲଗାହବ ସବୁ ଭଳିଆ ଅଛି ଆମର ହାର ଅଛି ଆମର ଚେନ ବାଲା ଅଛି ସୁତା ବାଲା ଅଛି ଆପଣ କେନ୍ତା ବାଲା ନେବାକୁ ଚାହୁଁଛନ୍ ହଁ ମ୍ୟାଡ଼ାମ ଅଛି ଇଏ ହଁ ମ୍ୟାଡ଼ାମ ଦୁଇ ତିନିଟା ପ୍ରକାର ଅଛି ଯେନ୍ତା ଚାହିଁବେ ସେହିଟା ହଁ ହଁ ଆପଣ ଆସନ ଆଉ ଦେଖିକିରି ସେରା ଯେନ୍ତା ପସନ୍ଦ କରିବେ ସେହିଟା ନେବେ ହଁ ଆଉ ଆଡଭାନ୍ସ ଡିପୋଜିଟ କରିବାକେ ପଡ଼ିବ ମ୍ୟାଡ଼ାମ ହଉ ଠିକ୍ ଅଛି ମୁଁ ଏହି ନମ୍ବର ରେ ଫୋନ ପେ ଅଛି ଆଉ ଆଡ଼ଭାନ୍ସ ବୁକିଙ୍ଗି କରିଦିଅନ୍ତୁ ପଇସା ପେମେଣ୍ଟ କରିଦିଅନ୍ତୁ ତାପରେ ମୋତେ କଲ କରିକି କହି ଦିଅନ୍ତୁ ହେଲା ଆଡଭାନ୍ସ ଟା ମିନିମମ ଟୋଣ୍ଟି ପର୍ସେଣ୍ଟ ମିନିମମ ଡେଢ ଲାଖ ଦୁଇ ଲାଖ ହୋଇଯିବ ହଉ ଟୋଣ୍ଟି ପର୍ସେଣ୍ଟ ପଠାଇ ଦେବେ ଠିକ୍ ଅଛି ମ୍ୟାମ ଆଉ ହ୍ୟାଲୋ ହଉ ହଉ ଠିକ୍ ଅଛି ଆର୍ କାଣା ନେବେ ବୋଲି କହିବେ ବୁଧବାର ନାଇ ଆସିକିରି ଆପଣ ଗୁରୁବାର ଆସିଲେ ହୋଇଯିବ ବୁଧୁବାର ଦିନ ଖୋଲା ହେବ ହାଫ ଟାଇମ ବୁଧୁବାର ଦିନ ଖୋଲା ହେବ ହାଫ ଟାଇମ ହଉ ଠିକ୍ ଅଛି ଏହି ନମ୍ବର ରେ ଫୋନ ପେ କରିଦିଅନ୍ତୁ ଆଉ ଫୋନ ପେ କରିସାରିଲା ପରେ ଫୋନ କରିବେ ହଉ ଠିକ୍ ଅଛି ଧନ୍ୟବାଦ